ଭାରତରେ ନୃତ୍ୟ ଶିଳ୍ପୀମାନଙ୍କୁ ବଲିଉଡ଼୍ ହେଲା ଯେ ଆମର ଯେମ୍ତି ଜାତିର ସେମ୍ତି ପ୍ର ସେତେ ପ୍ରକାର ନୃତ୍ୟ ରହିଛି ଆମର୍ ଅଛି ଛଉ ନୃତ୍ୟ ଅଛି ଝୁମର ନୃତ୍ୟ ଅଛି କର୍ମ ନାଟ ଅଛି ଅନେକ ପ୍ରକାର ଫିଲ୍ମର ସୁଟିଂ ଅଛି ବହୁତ୍ ପ୍ରକାର ଆମର୍ ନାଟ ଚାଲିଛି ତ ଆମର ସ ଯେମିତି ନାଚର ସେମିତି ଡ୍ରେସ୍ ବି ଥାଏ ଚଉଦ ପନ୍ଦର ଜଣ ଆମର ଗ୍ରୁପ୍ ଥାଆନ୍ତି ସବୁ ସମସ୍ତଙ୍କର ଗୁଟେ ପ୍ରକାର ଶାଢ଼ୀ ବି ଥାଏ ଆମର ନାଚ ଚାଲିଥାଏ ସେଠି ଧୁମ୍ଧାମ୍ରେ ବାଜା ବି ଚାଲିଥାଏ ନୃତ୍ୟ ବହୁତ ପ୍ରକାର ଛଉ ନୃତ୍ୟର ନୃତ୍ୟର ବାଜା ବି ବହୁତ ପ୍ରକାର ଥାଏ କିନ୍ତୁ ଛଉ ନୃତ୍ୟର ବାଜା ବହୁତ ପସନ୍ଦ ସେ ନାଚ ବି ବହୁତ ପସନ୍ଦ ଦେଖିମା ପାଇଁ ବି ବହୁତ ଭଲ ଲାଗେ ମନ ଫୁର୍ତ୍ତି ହୁଏ ସେ ନାଚ ଦେଖିଲେ ଥରେ ଦେଖିଲେ ସେ ନାଚକୁ ସେଠୁ ଉଠି ଆସିବା ପାଇଁ ମନ ମଧ୍ୟ ହୁଏ ନାହିଁ କିନ୍ତୁ ଆମର କର୍ମ ନାଟ ଯେ ମାତ ଲୁକର୍ ଅଛି ସେଗା ଆମ ପରମ୍ପରାରେ ଥାଏ ସବୁ ସମସ୍ତେ ପିଲାମାନେ ଉପାସ ରହିବେ ସେଠି ବହୁତ ନାଟ ହୁଏ ବଡ଼ ଲୁକମାନେ ବି ନାଚ କରନ୍ତି ଗୁଟେ ପ୍ରକାର ଶାଢ଼ୀ ପିନ୍ଧନ୍ତି କିନ୍ତୁ ସବୁ ପ୍ରକାର ନାଚ ଆମର ଥାଏ ସେ ନାଚ ବୋଲେ ସେଇକା ଗୀତ ନୃତ୍ୟ ସବୁ ଦିନିଆଁ ସବୁ ପ୍ରକାର ନାଚ ସେଠି ନାଗିଥାଏ ବହୁତ୍ ବାଜା ବାଜେ ମାଇକ୍ ବାଜେ ହର୍ ଏକ୍ ପ୍ରକାର ନାଚ ସବୁ ପ୍ରକାର ଥାଏ ନୃତ୍ୟ କହିଲେ ଆଉ ସବୁ ପ୍ରକାର ନାଚ ହିଁ ନୃତ୍ୟ କୁହାଯାଏ ଓଡ଼ିଶୀ ନାଚ୍ ଆମର ଏଇ ଝୁମର୍ ନାଚ ଛଉ ନାଚ ହର୍ ଏକ୍ ପ୍ରକାର ନାଚ ସବୁ ସେଠି ରହିଥାଏ ଆଉ ନୃତ୍ୟ ନୃତ୍ୟ କହିଲେ ଆମର ପିଲାମାନେ ବି ହର୍ ଏକ୍ ପ୍ରକାର ଡ଼୍ୟାନ୍ସ କରନ୍ତି ନାଚନ୍ତି ସବୁ ପ୍ରକାର ନୃତ୍ୟ ଚାଲିଥାଏ ବାଜା ବାଜେ ଛଉ ନୃତ୍ୟଟା ବିଶେଷ କରି ଆମ ଓଡ଼ିଶାରେ ପ୍ରସିଦ୍ଧ ଛଉ ନୃତ୍ୟ ଶାଢ଼ୀ ଗୁଟେ ପ୍ରକାର କରନ୍ତି ଆମର ଆଉ କରମ୍ ନାଟ ଚୁଡ଼ି ବି ପିନ୍ଧନ୍ତି ଗଜରାଫଜରା ନଗାନ୍ତି ଦେହ ସାରା ସବୁ ଗହଣା ପତ୍ର ଝିଅ ଛୁଆମାନଙ୍କର ସଜସାଜ୍ୟ ତ ବହୁତ ଥାଏ ନୃତ୍ୟ କଲେ ଝିଅ ଛୁଆମାନେ ବହୁତ ପ୍ରକାର ସଜସଜ୍ୟା ହୁଅନ୍ତି ଆଉ ନାଚ ଗୀତ ପାଇଁ ଝିଅ ଛୁଆମାନେ ଫେନସ୍ ନୃତ୍ୟ ଥାଏ ବାଜା ଥାଏ ଛଉ ନାଚ ପାଇଁ ବହୁତ ବାଜା ଥାଏ ଆମର୍